ଭାଷା ବିଷୟରେ ଆମେ କିଛି ସାଧାରଣ କହୁଛୁ ତ ଓଡ଼ିଆ ନଥିଲେ ଆମେ ଚଲି ପାରିବୁ ନାଇଁ ଓଡ଼ିଆ ଭାଷା ହୋଉଛି ଆମର ମାତୃଭାଷା ଓଡ଼ିଆ ଓଡ଼ିଆ ଯିଏ ପଢ଼ି ପାରିଛି ବେଲେ କେନ ଷ୍ଟେସନ୍ କେ ଯିବା ବୋଲେ ସେନେ ଇଂଲିଶ୍ରେ ଲେଖା ହେଇଥିବା ତ ସେ କେନ୍ତା କର୍ବା ଓଡ଼ିଆ ନ ଲେଖା ହେଇଥିଲେ ହେଥିର୍ କାଜି ସେନେ ଓଡ଼ିଆ ଦରକାର୍ ଆମ୍କେ ଓଡ଼ିଆ ଓଡ଼ିଆ ଯେ ଆଘର କାଲର ଲୋକ ବୁଢ଼ା ବୁଢ଼ୀ ମାନେ ପାଠ ନେଇ ପଢ଼ି ଥେଇ ପାଠ ତ ଓଡ଼ିଆ କେନ୍ତି କରି ଜା ନ୍ବେ ଏବେ ଅସୁବିଧା ହଉଥିଲେ ଛୁଆମାନେ ବି ଇସ୍କୁଲ ନେଇ ଯିବାର୍ ସ୍କୁଲ ଗଲେ ତ ଓଡ଼ିଆ ଭାଷା ଜାନ୍ବେ ଓଡ଼ିଆ ନେଇ ପଢ଼୍ଲେ କେନ୍ତା କର୍ବେ ଆମେ ଓଡ଼ିଆ ଲୋକ ତ ଓଡ଼ିଆ ପଢ଼୍ବାର୍ ଦରକାର୍ ତ ସେଥିର କାଜେ ଆମେ ଓଡ଼ିଆ ଏଖା ଆମର୍ ମାତୃଭାଷା ଓଡ଼ିଆ ନେଇ ପଢ଼ଲେ କେନ୍ କେନ୍ ବସ୍ ନେଇ ଯିବା ଟ୍ରକ୍ ନେଇ ଯଉଥିବା ତ ଓଡ଼ିଆ ସେନ ଲେଖା ହେଇଥିବା ଇଂଲିଶ୍ ଲେଖା ହେଇଥିଲେ କେନ୍ତା ଜାନ୍ବା ସେ ଓଡ଼ିଆ ନେଇ ପଢ଼ିଥିଲେ ହେଥିର କାଜେ ତାକେ ଓଡ଼ିଆ ଦରକାର୍ ଓଡ଼ିଆ ମାତୃଭାଷା ଏଖା ଓଡ଼ିଆ ଓଡ଼ିଆ ନାଇଁ ପଢ଼୍ଲେ କେନ୍ତି କର୍ବା ଆଉ କେନ୍ ଗାଁ ଯଉଥିବା ବାଟ୍ରେ କାଣ୍ଟା ଗୋଟେ ପୋଷ୍ଟର୍ ନାଇଁ ଲେଖା ହେଇଥିବା ଯେ ଓଡ଼ିଆରେ ତ ଓଡ଼ିଆ ନେଇ ପଢ଼୍ଲେ ସେ କେନ୍ତା କରି ଜାନ୍ବା ଯେ ଓଡ଼ିଆ ଭାଷା ବୋଲି କରି କହେବା